ଟ୍ରେନ ସାଧାରଣତଃ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଯାତାୟାତରେ ସାହାଯ୍ୟ କରିଥାଏ ଟ୍ରେନରେ ସିଟ୍ ଉନ୍ନତମାନର ଥାଏ ଯାହା ଲୋକମାନଙ୍କୁ ବସିବାରେ ସାହାଯ୍ୟ କରିଥାଏ ଏବଂ ଟ୍ରେନର ଇଂଞ୍ଜିନ ଉନ୍ନତମାନର ହେବା ଦ୍ଵାରା ଦେଶର ଆର୍ଥିକ ଆମଦାନୀ ଆଉ ରପ୍ତାନୀରେ ଦେଶକୁ ସୃଦୃଢ଼ କରିଥାଏ ଯାହା ଦ୍ୱାରା ଦେଶର ଅର୍ଥନୈତିକ ପରିବର୍ତ୍ତନରେ ମଧ୍ୟ ଏକ ପ୍ରମିଷ୍ଠ ଭୂମିକା ଗ୍ରହଣ କରିଥାଏ ଟ୍ରେନ ଯୋଗେ ମୁଁ ସାଧାରଣତଃ ଦୂରସ୍ଥାନକୁ ମଧ୍ୟ ଯାତ୍ରା କରିଥାଏ ପୁରୀକୁ ମଧ୍ୟ ଯାଇଥାଏ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟ ଦର୍ଶନ ପାଇଁ ଟ୍ରେନ ଯୋଗେ ମୁଁ ଯାଇଥାଏ ଏହି ଟ୍ରେନ ଯୋଗେ ସଫଳ ଯାତାୟାତ କରିବାର ମାଧ୍ୟମ ମୋତେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ମଧ୍ୟ କରିଅଛି